ହ୍ୟାଲୋ ହଁ ଆସନ୍ତୁ କେବେ ନେବେ ଓହୋ କ୍ଵାଲିଟି ନେଇକିନା ରେଟ୍ ଅଛି ଆଉ ଆପଣ କେଉଁ କ୍ଵାଲିଟିର ନେବେ ସେଇଟା ବୁଝିଲେ ରେଟ୍ ଦେଖିବା ଆଉ ହଉ ଆସନ୍ତୁ ଦେଖିବେ ବାସନ୍ତିରେ ପାଞ୍ଚଶହ ଛଅଶହ ଅଛି ଆଉ ଭଲ କ୍ଵାଲିଟିଟା ଆଠଶହ ଆଉ ହଁ ଚାରଶହ ଭିତରେ ବି ଅଛି ଓହୋ ଆଉ କ'ଣ ନେବେ ଓହୋ ବ୍ଳାଉଜ୍ ନେବେ ନାଇଁ ବ୍ଳାଉଜ୍ଟା ନବେ ଟଙ୍କା ଅଛି ଦଶଟା ପିସ୍ ଯିଏ ଅଶୀ ଟଙ୍କା ପଡ଼ିବ ଆଉ ପଚାଶ ଟଙ୍କାରେ କିଣା ଆସୁନି ସତୁରୀ ଟଙ୍କା ଲେଖା ଦେବେ ଆଉ ଆଉ କ'ଣ କପଡ଼ା ଲୁଗା ନେବେନି ପିଲାଛୁଆଙ୍କ ପାଇଁ ହଉ ଦେଖନ୍ତୁ ହେଲେ ଭଲ ଅଛି ନୂଆ ସବୁ ଆସିଛି ଆଉ ଅଷ୍ଟମୀ ପାଇଁ ଆଉ ସାୟା ବି ଅଛି ସାୟା ଗୁଡ଼ା ଶହେ କୋଡ଼ିଏ ଆଉ ଶଏ ଟଙ୍କାରେ ହଉ ଏତେ ଜିନଷ ନେବେ ତ ହଉ କ'ଣ କହିଲେ କ'ଣ କହିଲେ ହଉ ହଉ ଆସନ୍ତୁ ହଁ ଅଛି ଆପଣ ଦେଖିଲେ ତ ଜାଣିବେ ଦୁଇ ତିନିହଜାର ପନ୍ଦରଶହରୁ ଷ୍ଟାର୍ଟିଙ୍ଗ ଅଛି ଆଉ ଦଶହଜାର ବାରହଜାର ଯାକେ ଆଉ ହଉ ଆଉ ଆସନ୍ତୁ ଦେଖିବେ ଆଉ ହଉ